ମୋର ଦ୍ଵିତୀୟ ଉତ୍ପାଦ ହେଉଛି ମୁଁ ଗୋଟିଏ ଡ୍ରିଲ୍ ମେସିନ୍ କିଣିଥିଲି କିନ୍ତୁ ଡ୍ରିଲ୍ ମେସିନ୍ଟା କିଛି ଦିନ ୟୁଜ୍ କରିବା ପରେ ବ୍ୟବହାର କରିବା ପରେ ତାହା ଖରାପ ହୋଇଯାଇଥିଲା ଜଲ୍ଦି ସେଇଟା ଖରାପ ହୋଇଯିବାରୁ ମୁଁ ଆଉ ଗୋଟେ କିଣିଥିଲି ଆଉ ସେଇଟା ଭଲ ପଡ଼ିଥିଲା ଯେହେତୁ ଫାଷ୍ଟ୍ ପ୍ରଥମଟେ ଭଲ ପଡ଼ିନଥିଲା ଏଇଟା ମୋର ଭଲ ପଡ଼ିଥିଲା ଆଉ ଡ୍ରିଲ୍ ମେସିନ୍ଟା କିଣିବାରୁ ମୋର ଘରେ ବିଭିନ୍ନପ୍ରକାର କାମ ମୁଁ ନିଜେ ସହଜରେ କରିପାରୁଛି